ବର୍ଗଡ଼୍ ରେଷ୍ଟୁରାଣ୍ଟ୍ ଯେନ୍ ଅଛେ ଗଣପତି ରେଷ୍ଟୁରାଣ୍ଟ୍ ଯେନ୍ ଅଛେ ସେ ଷ୍ଟୁଡ଼େଣ୍ଟ୍ ନ ମୁଇଁ ବଗର୍ଚ୍ଚୀ ମାନ୍କର୍ନ ମିସ୍ତ୍ରୀ ମାନ୍କର୍ନ ଶିଖିଛେଁ ରନ୍ଧା ବଢ଼ା କର୍ବାର୍ଟା ଭଲ୍ ଭଲ୍ ଆଇଟମ୍ମାନେ ସେନ ରନ୍ଧା ବଢ଼ା ବି ଶିଖିଛେ ଯେନ୍ଟାକି ମାଂସ ଗୁଟେ ହେଲା ମାଛ ମାଂସ ଅଣ୍ଡା ଫ୍ରାଏ କରିକରି ତେଲେ ଫ୍ରାଏ କରିକି ଅଣ୍ଡାକେ ମସ୍ଲାରେ କଷିକରି ବାହାର କରେଇଛେଁ ଇ ରନ୍ଧା ବଢ଼ା କାମଁଟା ମୁଁ ଭଲଁସେ ଶିଖିଛେ ଆରୁ ପନିର୍ ମଟର୍ ଚନା ପନିର୍ କେ ନେଇକିରି ବି ମୁଇଁ ପନିର୍ ତିଆରି କରିଛେ ମିକ୍ସ ସବ୍ଜି ବି ମୁଁ ତିଆରି କରିଛେ ସବୁ ତେଲେ ଫ୍ରାଏ କରିକରି ପଛେ ବାହାର୍ କରିକରି ମିକ୍ସ ସବ୍ଜି ତିଆର୍ କରିଚେ ସବୁ ସବ୍ଜି ପତର୍ ସବୁ ସବ୍ଜି ମିଶିକିରି ଗୋଟେ ଫୁଲ୍କୋବି ଝୁଲେର୍ ଗାଜର୍

ବାଇଗନ୍ ସବୁ ମିକ୍ସ ସବ୍ଜି ବାହାର୍ କରିଚେ ତେଲେ ଆର୍ ସେ ସବ୍ଜିଟା ଭଲ୍ ହେଇପାରିଛେ